ଖେଳ ଖେଳିବା ଦ୍ୱାରା ଲୋକଙ୍କର ଶାରୀରିକ ଏବଂ ମାନସିକ ସୁସ୍ଥତା ଲୋକମାନେ ଅନୁଭବ କରିଥାନ୍ତି ଖେଳ ଖେଳିଳେ ମଣିଷ ଦେହରେ ରକ୍ତ ସଂଞ୍ଚାଳନ ଠିକ ଭାବରେ ହୋଇଥାଏ ମନ ଫୁର୍ତ୍ତି ଲାଗିଥାଏ ଏବଂ ସବୁବେଳେ ମଣିଷ ଫିଟ୍ ରହିଥାଏ ସେଥିପାଇଁ ସମସ୍ତେ ନିହାତି କିଛି ନା କିଛି ଖେଳ ଖେଳିବା ଉଚିତ ଦୌଡ଼ିବା ଉଚିତ ଯୋଗ ବି କରିବା ଉଚିତ ତେଣୁ ଖେଳ ଦ୍ୱାରା ମଣିଷ ବହୁତ ସୁସ୍ଥତା ଅନୁଭଵ କରିଥାଏ ତେଣୁ ଖେଳ ମଣିଷ ସୁସ୍ଥ ରହିବାରେ ଖେଳର ଭୂମିକା ନିହାତି ଦରକାର